ଏକ ଲକ୍ଷ ଦଶ ହଜାର ନଅଶହ ଚାଳିଶ ଦୁଇ ଦୁଇ ଲକ୍ଷ ତିରିଶ ହଜାର ପାଞ୍ଚ ଶହ ପଚିଶ ତିନ ଲକ୍ଷ କୋଡ଼ିଏ ହଜାର ଆଠଶହ ପଚାଶ ଦୁଇ ଲକ୍ଷ ନବେ ହଜାର ନଅଶହ ଦଶ ଏକ ଲକ୍ଷ ତିରିଶ ହଜାର ପାଞ୍ଚଶହ ଷାଠିଏ